ହ୍ୟାଲୋ ହଁ ଇଏ ସୁନ ତ ଯିଏ ଇଏ ସେ ତାପରେ ବନାସ ପରେ ଆମର୍ ଫର୍ନିଚର୍ ସାମାନ୍ କଲ୍ କରିଛେଁ ଭଲ୍ ବନାବନି କରିଛ ପରେ ହଁ ହଁ ହେନ୍ତା ହେ ହଁ ବୋଇଲେ ଭଲ୍ ବନାତ ବୋଇଲେ ଏଇଟା ପଲଙ୍କ୍ଟେ ବନବାର୍ ଅଛି ତ

ନାଇଁ ସିଙ୍ଗିଲ୍ ତ ନାଇଁ ଡ଼ବଲ୍ ବେଡ଼୍ ବନବା ଜେନ୍ତା ଲୋକ୍ବାକ୍ ଆସିଲେ ସୋଇ ସୁଆ ପାରୁଥିବେ ହେନ୍ତା ଡ଼ବଲ୍ ବେଡ଼୍ ବାଲା ବନାମା ବୋଇଲେ ମୋର୍ ନ ସିମିଲ୍ ପଟା ଅଛି ମୋର୍ ନ ବୋଇଲେ କେନ କାଣା ଲାଗବା କାଣା କାଣା ତମେ କହ୍ ଟିକେ ହଁ କୁହ ହଁ ହୁଁ ହୁଁ

ଓ

ହଉ ହୁଁ ହୁଁ ବୋଇଲେ ମୁଇଁ ପଟା ଦେମି ବୋଇଲେ କିଛି କିଛି ଡ଼ିସକାଉଣ୍ଟ୍ ତ ହେବାନା ଇଆଡ଼େ ମୋର୍ ପଟା ପୋଟି ସବୁ ଦିଆହେବ ବୋଇଲେ କିଛି ଡ଼ିସକାଉଣ୍ଟ୍ ହଁ ହେ ନାଇଁ ନାଇଁ ହେଟା ନାଇଁ କହିବାର୍ ଯେନ୍ ସାମାନ୍ ଦେମି ହେତିରୁ କିଛି ଡ଼ିସକାଉଣ୍ଟ୍ ତ ହେଉଥିବା ନା ହଁ ହଁ ହୁଁ ଆଜ୍ଞା ବୋଇଲେ ସେ ବେଡ଼୍ ଯେମିତି ପଲଙ୍କ୍ ବନା ହେବା ସେଥୀରେ ଫିର୍ ବାକ୍ସ୍ ମାନେ ରହିବା ରହିବା ଏକା ଆଡ଼୍ କରାହେବା ମୁଣ୍ଡ୍ ଆଡ଼େ ଜିନ୍ ମୁଣ୍ଡ୍ ଆଡ଼େ ଜିନ୍ ରହିଥେକ୍ ବାକ୍ସ୍ ଟାଇପ୍ କେ ହଁ ହେଟା କରାହେବା ଆରୁ ହଁ ହଁ ହେନ୍ତା ବାଲା ସିଷ୍ଟମ୍ ବନାହେବ ବୋଇଲେ ସୁନଲି କି ଭଲ୍ ବନାଛନ୍ ବୋଇଲେ ଫୁଣି ଟିକେ ଏଇଟା ନାଇଁ ନାଇଁ ହେନ୍ତା କିଛି ନାଇଁ ସବୁ ଆଡ଼େ ଚର୍ଚ୍ଚା ତମର୍ ନାଁ ଅସୁଛେ ବୋଇଲେ ଭଲ୍ ବନାସନ୍ ଭାବିଲି ହୁଁ ହୁଁ ହେନ୍ତା ହେ ହଁ ଦେଖ ତମର୍ ଉପରେ ରହିଲା ପଇସା ଦେମା ଆର୍ କାଁ କରମା ହଁ ଷ୍ଟାଇଲ୍ଟେ ବନାମା ମଜୁରୀ ଫଜୁରୀ ଟାଇପ୍ର ଡ଼ିଜାଇନ୍ ଥିବା ମୁଣ୍ଡ୍ ଆଡ଼େ ମଛୁଆ ଫଛୁଆ ବି ଡ଼ିଜାଇନ୍ ଟିକେ ରହିବା ହଁ ହଁ ଠିକ୍ ଅଛେ ରଖୁଛେ ମୁଇଁ ହଁ ଠିକ୍ ଅଛେ ହଁ ହଁ ଠିକ୍ ଅଛେ